ସମୟକ୍ରମେ ମୋର ଯୋଗାଭ୍ୟାସ ବହୁତ ପରିବର୍ତ୍ତନ ହେଇଛି ଯେମିତି କି ମୁଁ ଯେତେବେଳେ ଯୋଗ କରୁଥିଲି ସେତେବେଳେ ସାଧାରଣତଃ ସାଧୁସନ୍ଥ ମାନେ ଯେତେବେଳେ ଯୋଗ କରନ୍ତି ସକାଳେ ଉଠି ମୁଁ ସେମାନଙ୍କ ପାଖରୁ ଶିଖି ମୁଁ ଯୋଗ କରୁଥିଲି କିନ୍ତୁ ପରବର୍ତ୍ତୀ କ୍ରମେ ମୁଁ ଯେତେବେଳେ କଲେଜରେ ପାଠ ପଢ଼ିଲି ମୋର ଯୋଗ ଗୁରୁ ଯେଉଁମାନେ ଅଛନ୍ତି ଆଥଲେଟିକ୍ ସାର୍ ସେ ବିଭିନ୍ନ ପ୍ରକାର ଯୋଗ ମୋତେ ଶିଖାଇଲେ ତାହାଦ୍ଵାରା ମୁଁ ବହୁତପ୍ରକାର ଯୋଗ ଶିଖିପାରିଲି ଆଉ ସେତେବେଳେ ମୁଁ ଗୋଟେ ଦୁଇଟା ଯୋଗ କରୁଥିଲି କିନ୍ତୁ ଏବେ ସାର୍ ଶିଖାଇବା ଦ୍ୱାରା ମୁଁ ବିଭିନ୍ନ ପ୍ରକାର ଯୋଗ ଶିଖିଲି ଆଉ ଏହାକୁ ମଧ୍ୟ ମୁଁ ବହୁତ ଉଁ ଭଲ ଭାବରେ ପ୍ରତ୍ୟେକ ଦିନ ସଖାଳୁ ଉଠି ମୁଁ ନିଜକୁ ଅଭ୍ୟାସ କରିଥାଏ ଆଉ ସେଥିପାଇଁ ମୁଁ ମଧ୍ୟ ମୁଁ ଏକ ଯୋଗ ରୁମ୍ ବନାଇଛି ଯେଉଁଥିରେ କି ଡେକୁରମ୍ କରି ମୁଁ ମୋର ଯୋଗ କ୍ଳାସକୁ ଭଲ ଭାବରେ ସଜାଇକି ରଖିଛି ଆଉ ଯାହାଫଳରେ ସେଇଠି ସେ ରୁମ୍ ଭିତରକୁ ପଶିଗଲେ ମୋତେ ଯୋଗ କରିବା ପାଇଁ ବହୁତ ସୁବିଧା ମଧ୍ୟ ହୋଇଥାଏ ମୋତେ ମଧ୍ୟ ବହୁତ ଆନନ୍ଦ ଲାଗିଥାଏ